ହ୍ୟାଲୋ ଆପଣ ବଳରାମ ସାହୁ କହୁଛନ୍ତି କି ଆପଣଙ୍କ ପାଖରେ କେମିତି କେମିତି ଶାଢ଼ୀ ଅଛି ହଁ ମ୍ୟାମ୍ ସେଇଟା ତ ନନ୍ଦିତା ସାହୁ କହୁଥିଲି ତ ମୁଁ କିଣିବା ପାଇଁ ଚାହୁଁଛି ଆମ ଭଉଣୀର ବାହାଘର ପାଇଁ କେତେ ରେଟ୍

କ୍ୱାଲିଟି କେମିତି ଅଛି

ସାର୍ ସାର୍ ମୁଁ କାଲି କିଣି ଯିବି ଆପଣଙ୍କ ଲୋକେସନ୍ ଟିକେ କହିଦେବେ ହଁ

ଫୋନରେ ମୋ ହ୍ଵାଟସପ୍ କାମ କରୁନି

ଶାଢ଼ୀର କଲର୍ ଭଲ ରହୁଛି ତ

ଝଡ଼ାଝଡ଼ି ତ ହେବନି କି ମୁଁ କାଲି ଯିବି ମୁଁ ମୋ ଭଉଣୀମାନଙ୍କ ସହିତ ଯିବି କାଲି

ହଁ ସାର୍ ମୁଁ ରଖୁଛି